ଆମ ଗ୍ରାମୀଣ ସମ୍ପ୍ରଦାୟ ସଂସ୍କୃତିରେ ବିଭିନ୍ନ ନୃତ୍ୟ ଏବଂ ପୂଜା ପଦ୍ଧତି ରହିଛି ସେଥିମଧ୍ୟରୁ ହେଉଛି ଏକ ଲୋକ ପ୍ରିୟ ନୃତ୍ୟ ହେଉଛି ଦଣ୍ଡନାଚ ଏହା ଏହାକୁ ଲୋକମାନେ ବହୁତ ଭଲ ଭାବରେ ଉପଭୋଗ କରିଥାନ୍ତି ଓ ସାଧାରଣତଃ କନ୍ଧମାଳରେ କୌଣସି ବିବାହ ସମୟରେ ପଦ୍ଧତି ଚାଲିଥିବା ସମୟରେ ସମସ୍ତ ଲୋକ ଏକତ୍ରିତ ହୋଇ ପୋଷାକ ପରିଚ୍ଛନ୍ନ ଏବଂ ନୂତନ ପୋଷାକ ପରିଧାନ କରିଥାନ୍ତି ଓ ବିଭିନ୍ନ ପ୍ରକାର ବାଜା ବାଦ୍ୟ ଏବଂ ଦୈରରେ ସେମାନେ ନିଜକୁ ନିଜର ମନକୁ ମୋହିତ କରିକି ନୃତ୍ୟ କରିଥାନ୍ତି ଓ ବିଭିନ୍ନ ପ୍ରକାରର ବାଜ୍ୟ ଓ ବାଦା ଓ ପରମ୍ପରାକୁ ସେମାନେ ଆଜି ପର୍ଯ୍ୟନ୍ତ ଏ ଢାଞ୍ଚାରେ ବଞ୍ଚାଇ ଆସିଛନ୍ତି ଓ କୌଣସି ପୂଜା ପଦ୍ଧତି ହେଲେ ମଧ୍ୟ ସେମାନେ ନିଜର ପୋଷାକ ପରିଚ୍ଛନ୍ନ ଓ ଆଦିବାସୀ ଢାଞ୍ଚା ଇତ୍ୟାଦିରେ ତାଙ୍କର ପରମ୍ପରାକୁ ବଜାଇ ରଖିଛନ୍ତି ଓ ଆଜି ପର୍ଯ୍ୟନ୍ତ ଏ ଢାଞ୍ଚା ଆମ କନ୍ଧମାଳରେ ଚାଲି ଆସିଛି ଯାହାକି ବର୍ଷ ବର୍ଷ ପୂର୍ବ ଧରି ଚାଲିଥିଲା